ଆମ ସମୟରେ ଆମକୁ ଯେତେବେଳେ ପଢ଼ାହେଉଥିଲା ସେତେବେଳେ ବଡ଼ ବଡ଼ ରାଜା ମହାରାଜାମାନଙ୍କର ବିଷୟରେ ପଢ଼ାହେଉଥିଲା ସେତେବେଳେ ରାଜା ଅଶୋକ ସମ୍ରାଟ କଳିଙ୍ଗ ଯୁଗର ଜଣେ ମହାନ୍ ରାଜା ଥିଲେ ଆଉ ଗୋଟିଏ ଆଉ ଗୋଟିଏ ରାଜା ହେଲେ ଶିବାଜୀ ମହାରାଜ ତାଙ୍କ ବିଷୟରେ ପଢ଼ଉଥିଲେ ଏମିତି ଅନେକ ରାଜା ଅଛନ୍ତି ରାଜା ମହାରାଜା ଅଛନ୍ତି ଆମେ ସେଇ ରାଜାମାନଙ୍କ ପିଲାଦିନରେ ପଢ଼ୁଥିଲୁ ଅଶୋକ ସମ୍ରାଟଙ୍କ ବିଷୟରେ ଆମେ କେତେ ପଢ଼ିଛୁ କଳିଙ୍ଗକୁ ଅଧିକାରରେ ନେଇଥିଲେ କଳିଙ୍ଗ ୟୁଦ୍ଧ କରିଥିଲେ ରାଜା ପୃଥିବୀରାଜ ଚୌହାନଙ୍କ ବିଷୟରେ ପଢ଼ିଛୁ ତାଙ୍କ ବିଷୟରେ ଜାଣିଛୁ ଆଉ ମୋଗଲ ଏମ୍ପାୟାର ବିଷୟରେ ବିବେ ସୁଲତାନ ଟେପୋ ସୁଲତାନ ମୈସୁରର ତାଙ୍କ ବିଷୟରେ ବି ପଢ଼ିଛୁ ସେମାନଙ୍କ ବିଷୟରେ ଜାଣିଛୁ ସେମାନଙ୍କର ଆଗ କାଳରେ ତାଙ୍କ ପ୍ରଜାମାନଙ୍କୁ କେଉଁଭଳି ଭାବରେ ବ୍ୟବହାର କରୁଥିଲେ ଦୁଷ୍ମନମାନଙ୍କୁ କେଉଁଭଳି ଭାବରେ ଦେଖୁଥିଲେ ତାଙ୍କର ଚାଳିଚଳନ କ'ଣ ଥିଲା ତାଙ୍କ ଖାଇବା ପ୍ରକ୍ରିୟା କ'ଣ ଥିଲା ସେମାନେ କେମିତି ଖାଉଥିଲେ କେମିତି ରହୁଥିଲେ ତାଙ୍କ ମହଲ ଘର ଦ୍ୱାରା କେମିତି ଥିଲା ତାହା ବିଷୟରେ ପଢ଼ୁଥିଲୁ ସେମାନେ ସେନାଙ୍କୁ କେମିତି ଜାଗ୍ରତ କରି ରଖୁଥିଲେ ଭବିଷ୍ୟତରେ ଯେମିତି ଯୁଦ୍ଧ ହେଲେ ପଛକୁ ନହଟିବା ପାଇଁ ଏହି ବିଷୟରେ ଆମେ ସବୁ ପଢ଼ୁଥିଲୁ